ହ୍ୟାଲୋ ଗୀତା କ'ଣ କରୁଛୁ ଫୋନ୍ ଫାନ୍ କରୁନୁ ଯେ ବେତନଠିରେ ଗୋଟିଏ ନୂଆ ହୋଟେଲ୍ ହୋଇଛି ଶୁଣିଲି ସେଠି କ'ଣ ଭଲ ଖାଦ୍ୟ ତିଆରି ହେଉଛି ତୁ ମଗେଇଥିଲୁ କେବେ ମଗେଇଲୁ କାଲି ମଗେଇଥିଲୁ କେମିତି ଖାଇବା ମିଳୁଛି ଭଲ ଖାଇବା ମିଳୁଛି ତ ହଉ ତା'ହେଲେ ଭଲ ଯଦି ମିଳୁଛି ମୁଁ ବି ମଗେଇବି ତୁ ଯାହା କାମ କରୁଛୁ କର ମୁଁ ଖାଇବା ମଗେଇବି ତା'ହେଲେ ଏବେ